ବାଲେଶ୍ୱର ଜିଲ୍ଲାରେ ଆମର ବିଭିନ୍ନପ୍ରକାର ପରିବହନର ବିକଳ୍ପଗୁଡ଼ିକ ଅଛି ସେଥିମଧ୍ୟରୁ ସଡ଼କ ରେଳବାଇ ଏବଂ ସର୍ବସାଧାରଣ ଗମନାଗମନର ସୁବିଧା ଅଛି ଆମେ ବାଲେଶ୍ୱର ଜିଲ୍ଲାରୁ ବିଭିନ୍ନ ଜାଗାକୁ ଯିବାପାଇଁ ଆମର ସବୁପ୍ରକାର ସୁବିଧା ବାଲେଶ୍ୱରରୁ ଅଛି ରେଳରେ ମଧ୍ୟ ଏବଂ ସଡ଼କରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସବୁ ସୁବ୍ୟବସ୍ଥିତ ଅଛି ଏଁ ବସ୍ ଟେମ୍ପୁ ଅଟୋରିକ୍ସା ସବୁର ସୁବିଧା ଅଛି ଗାଁ ଗ୍ରାମକୁ ଯିବାପାଇଁ ମଧ୍ୟ ସଡ଼କର ସୁବିଧା ସମ୍ପୂର୍ଣ୍ଣଭାବେ ଠି ସଠିକ୍ ଭାବେ ଅଛି ଏବଂ ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରେ ବିମାନ ବନ୍ଦରର ଅଭାବ ଅଛି ଯାହା ଦ୍ୱାରା ଆମେ ଦୂର ଅଁ ଜାଗାକୁ ଯିବାପାଇଁ ହେଲେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାପାଇଁ ପଡ଼ୁଛି ବାଲେଶ୍ୱର ଜିଲ୍ଲାରୁ ଭୁବନେଶ୍ୱରକୁ ନହେଲେ କଲିକତାକୁ ଯାଇକି ଆମକୁ ଅଁ ବିମାନ ଦ୍ୱାରା ଯିବାପାଇଁ ପଡ଼ୁଛି ଯାହାଦ୍ୱାରା ଆମର ଅଧିକ ସମୟ ଅଁ ନଷ୍ଟ ହେଉଛି ଏବଂ ଅନ୍ୟ ରାଜ୍ୟକୁ ଯିବାପାଇଁ ଅସୁବିଧା ହେଉଛି